ଆମ ଗ୍ରାମ ନିକଟସ୍ଥ ଏକ ଗ୍ରାମରେ ସରକାରୀ ହସ୍ପିଟାଲ ରହିଛି ଯେଉଁଠି ଏଠି ରୋଗୀ ଚିକିତ୍ସା ପାଇଁ ଚିକିତ୍ସା ପାଇଁ ଯାଆନ୍ତି ଯାଆନ୍ତି ବହୁ ବଡ଼ ରୋଗ ହେଲେ ସହରକୁ ଯିବା ଉଚିତ କାରଣ ଯେଉଁ ସୁବିଧା ସହର ହସ୍ପିଟାଲ ରହିଛି ତାହା ଗ୍ରାମ ହସ୍ପିଟାଲରେ କମ୍ ସୁବିଧା ଅଛି ସେଥିପାଇଁ ଉନ୍ନତଧରଣର ସ୍ୱାସ୍ଥ୍ୟ ସେବା ପାଇଁ ସହର ସହରାଞ୍ଚଳ ହସ୍ପିଟାଲ କିବା ଉଚିତ କାରଣ ସେଥିରେ ଭଲ ଟ୍ରିଟମେଣ୍ଟ ହୋଇପାରିବ ଯାହା ଗ୍ରାମାଞ୍ଚଳରେ ତାହା ସହଜ ନୁହେଁ ଯାହା ଯେ ଆମେ ବିଭିନ୍ନ କେମିତି ଏକ ଡେଲିଭରି ପେସେଣ୍ଟ ଯାହା ଗ୍ରାମାଞ୍ଚଳ ହସ୍ପିଟାଲରେ ଏକ ଛୋଟିଆ ହସ୍ପିଟାଲରେ ହବ ନାହିଁ ତାହା ଏକ ସରକାରୀ ସହରାଞ୍ଚଳ ହସ୍ପିଟାଲରେ ଡକ୍ଟରଙ୍କ ସାହାଯ୍ୟରେ ସହଜ ସରଳ ଭାବରେ ହୋଇପାରିବ ଏକ କର୍କଟ କ୍ରାନ୍ତି ରୋଗୀ ଯାହା ଉନ୍ନତର ସ୍ୱାସ୍ଥ୍ୟ ସେ ପାଇବା ପାଇଁ ସହରକୁ ଯିବାକୁ ପସନ୍ଦ କରିବ ସେହିପରି ଗ୍ରାମ ଅପେକ୍ଷା ସହର ହସ୍ପିଟାଲକୁ ପସନ୍ଦ କରିବେ ଏହିସବୁ ଦୃଷ୍ଟି